ହଁ ମୁଁ ଦଶ ରୁ ଦଶ ଲକ୍ଷ ଭିତରେ ପାଞ୍ଚୋଟି ସଂଖ୍ୟା କହିପାରିବି ଯେମିତିକି ଦୁଇ ହଜାର ଛଅ ପାଞ୍ଚ ଲକ୍ଷ ଛଅ ତିନି ହଜାର ନଅ ଆଠ ଶହ ତେପନ ନଅ ଶହ ସତାବନ